ମୁଁ ଗତ କେତେଦିନ ହେଲା ଗୋଟିଏ ଫ୍ୟାନ ଆଣିଥିଲି ଯେଉଁଟାକି ମାନେ ଦି ତିନି ଦିନ ଠିକ ସେ ଚାଲିଲା ତାପରେ ଆଉ କିଛି ଦିନ ଗଲାପରେ ଯେତେ ଭୋଲ୍ଟେଜ ଦେଲେ ବି ଠିକ ସେ ଠିକ ସେ ଚାଲିପାରୁନି ଆଉ ବାହାର ପଡ଼ିସା ଲୋକ ଯେଉଁମାନେ ଦେଖୁଛନ୍ତି ସେମାନେ ମଧ୍ୟ କହୁଛନ୍ତି ଏ ଯେ ଏଇ ଜିନିଷଟା କଣ ପାଇଁ ଆଣିଲ ଏତେ ଭୋଲ୍ଟେଜ ଦେଲେ ମଧ୍ୟ ସେ ଠିକ ସେ ଚାଲିପାରୁନି ଆଉ ନା ଆମେ ଦିନରେ ଠିକ ସେ ଶୋଇପାରୁଛୁ ନା ରାତିରେ ଠିକ ସେ ଶୋଇପାରୁଛୁ ମୁଁ ଏମିତିଆ ଜିନିଷ କେବେ ବି ଆଣିବିନି